ମୋ ଭାଷା ହେଲା ଓଡ଼ିଆ ସେଥିପାଇଁ ଆମେ ଓଡ଼ିଆ କହିବାଟା ହିଁ ସବୁଠୁ ଭଲ କିନ୍ତୁ ଆମ ଓଡ଼ିଶାରେ ଏବେ ସବୁ ହିନ୍ଦୀ ଇଂଲିଶ୍ ଆଉ ଏବେ ସବୁ ଯେହେତୁ ଚାଲିଲାଣି ସେଥିପାଇଁ ଆମ ଓଡ଼ିଆ ଭାଷାକୁ କେହି ବେଶୀ ଗୁରୁତ୍ୱର ଦଉ ନାହାଁନ୍ତି ଆମ ସ୍କୁଲ୍ କଲେଜ୍ ଏବେ ସବୁ ଇଂଲିଶ୍ରେ ହେଲାଣି ଯେମିତି ଆଦର୍ଶ ସେଥିରେ ସବୁ ସ୍କୁଲ୍ରେ ଇଂଲିଶ୍ ଆମ ମାତୃଭାଷା ଯେହେତୁ ଓଡ଼ିଆ ଆମେ କିଛି ଓଡ଼ିଆ କହିବାଟା ହିଁ ଦରକାର ଆମେ କ'ଣ ଆମେ ଓଡ଼ିଆ ମାନେ ଆମେ କହିବା ଓଡ଼ିଆ ଆମର ଯେହେତୁ ଇଂଲିଶ୍ କି ହିନ୍ଦୀ କି ଯେକୌଣସି ଭାଷା ବି ଅଛି ଆମେ ସେଥିରୁ ଇଏ ପାଇଁ ଆମେ ଓଡ଼ିଶା ଆମ ଓଡ଼ିଆ ଆମ ଭାଷା ଓଡ଼ିଆ